ଆମ ଓଡ଼ିଶା ସରକାର ଚାଷ ଉପରେ ଓଡ଼ିଶାର କୃଷି ଶିଳ୍ପକୁ କିପରି ସମର୍ଥନ କରୁଛନ୍ତି ତାହା କେ ଭି କେ ମାଧ୍ୟମରେ ବିଭିନ୍ନ ପ୍ରକାର ସୁବିଧା ଯୋଗାଉଛନ୍ତି ଏବଂ ସିଏ ଏକ ପ୍ରଥମେ ପ୍ରତ୍ୟେକ ପଞ୍ଚାୟତକୁ ଗ୍ରାମ ପଞ୍ଚାୟତକୁ ସେମାନେ ଧାଡ଼ି ରୁଆ ଯେଉଁ ଧାନ ହେଉଛି ତା ଦେହରେ ମଧ୍ୟ ଏକ ପ୍ରୋତ୍ସାହନା ଦେଉଛନ୍ତି ମାଗଣାରେ ବିହନ ଯୋଗେଇଦବା ସାର ଦେବା ଏବଂ ଠିକ୍ ପ୍ରଡ଼କ୍ସନ୍ କିଭଳି ଅଧିକରୁ ଅଧିକ ହେବ ସେଥିପ୍ରତି ସେ ଯତ୍ନଶୀଳ କରାଉଛନ୍ତି ଚାଷୀମାନଙ୍କୁ ତା ସହିତ ସୋରିଷ ରବି ଫସଲ ସୋରିଷ ବାଦାମ ବିହନ ଯୋଗେଇ ଚାଷୀଙ୍କୁ କେମିତି ଅଧିକରୁ ଅଧିକ ଉତ୍ପାଦନ ହେବ ବିଭିନ୍ନ ନୂଆ ଟେକ୍ନୋଲୋଜିରେ ଟେକ୍ନୋଲୋଜି ମିସନ୍ ମାଧ୍ୟମରେ ଏବଂ ଆଖୁ ଚାଷ ଆଖୁ ଆଧାରିତ କିଭଳି ଆଖୁ ଚାଷ କରାଯିବ ଅଧିକରୁ ଅଧିକ ପରିମାଣରେ ସେ ପ୍ରଣାଳୀ ନିରନ୍ତର ବିକାଶ କରିବା ପାଇଁ ବର୍ତ୍ତମାନ ପ୍ରଚେଷ୍ଟା ଜାରି ରଖିଛନ୍ତି ଆମ ଓଡ଼ିଶାରେ ବିଭିନ୍ନ କୋଣ ଅନୁକୋଣରେ ବିଭିନ୍ନ ପ୍ରକାର ଚାଷ ହେଉଛି ଏବଂ ଆମର ଆଖୁ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ଆଖୁ ଉତ୍ପାଦନ ମଧ୍ୟ ଅଧିକରୁ ଅଧିକ ହେଉଛି ସେଠି ଆଖୁରୁ ଚାଷ ପରେ ଆଖୁ ଗଛ କଟା ହୋଇ ସେମାନେ ବଡ଼ ବଡ଼ ବେପାରୀ ଅଛନ୍ତି ସେମାନେ ନେଇଯାଆନ୍ତି ଆଖୁ ଚାଷୀଙ୍କୁ ଦିଅନ୍ତି ଯେଉଁ ଆଖୁ ଚାଷ ହୁଏ ପ୍ରାୟ ଲଗାତ ତିନି ବର୍ଷ କଣ୍ଟିନ୍ୟୁ ଚାଷ ହୁଏ ତାଙ୍କୁ ଥରେ ଚାରା ପୋତିଦେଲା ପରେ ତାପରେ ସେଇଟା କଣ୍ଟିନ୍ୟୁଟି ପ୍ରୋସେସ୍ରେ ତିନି ବର୍ଷ ଅଟୋମେଟିକ୍ ଚାଲେ ଯାହାଫଳରେ କି ଚାଷୀମାନେ ଅଧିକରୁ ଅଧିକ ଲାଭବାନ ମଧ୍ୟ ହୁଅନ୍ତି ତେଣୁ ରାଜ୍ୟ ସରକାର ଏଥିପ୍ରତି ବ୍ୟାଙ୍କ୍ ର ଲୋନ୍ ବ୍ୟବସ୍ଥା କରିଛନ୍ତି ଆମେ ସେ ବାବଦରୁ ମଧ୍ୟ କିଛି ସୁଫଳ ପାଉ ଯାହାଫଳରେ କି ଆଖୁ ଚାଷ ଆମେ ଅଧିକରୁ ଅଧିକ କରିଛୁ ସେଥିରେ ସଫଳ ହୋଇଛୁ